ମୋର ପ୍ରିୟ ଖେଳ ହେଉଛି କ୍ରିକେଟ୍ ଏହି ଖେଳ ପ୍ରାୟ ମୁଁ କ୍ଲାସ୍ ସେଭେନ୍ ପାଖରୁ ଖେଳିବାରେ ମୁଁ ଖେଳୁଥିଲି ସ୍କୁଲ୍ରେ ପଢ଼ିଲାଠୁ ତା'ସହିତ ବିଭିନ୍ନ ବାହାରକୁ ମଧ୍ୟ ମୁଁ ଖେଳିବା ପାଇଁ ଯାଇଛି ସେ ସମୟରେ ଆମର ସଚିନ୍ ତେନ୍ଦୁଲକର୍ କପିଲ୍ ଦେବ ଏମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଏଇ ଖେଳକୁ ଖେଳିବା ପାଇଁ ଆଗେଇ ଆସିଥିଲି ଆମର ହାଇସ୍କୁଲ୍ର ପି ଇ ଟି ସାର୍ ସୁଦାମ ସାର୍ଙ୍କ ସହଯୋଗୀତାରେ ମୁଁ ମୁଁ ବାରିପଦା ଏବଂ ଭୁବନେଶ୍ୱର ମଧ୍ୟ ଖେଳିବା ପାଇଁ ଯାଇଥିଲି ତା'ସହିତ ଭୁବନେଶ୍ୱରରେ ଷ୍ଟେଟ୍ ଲେବୁଲ୍ରେ ଆମେ ଉତ୍ତୀର୍ଣ୍ଣ ହେବା ପରେ ଆମକୁ ଆସିଥିଲା ଆମେ ବାହାରକୁ ଖେଳିବା ପାଇଁ ଯାଇଥାନ୍ତୁ କିନ୍ତୁ ଯେହେତୁ ଆମେ ଜଣେ ଝିଅପିଲା ଘରର ଲୋକମାନେ ଆମକୁ ସେତିକି ସହଯୋଗ କଲେନି ବାହାରକୁ ଯିବା ପାଇଁ ତାପରେ ମୋର ମ୍ୟାରେଜ୍ ମଧ୍ୟ ହୋଇଯାଇଥିଲା କିନ୍ତୁ ଟିଭିରେ ଯେବେବି କ୍ରିକେଟ୍ ଖେଳ ହୁଏ ମୁଁ ଟିଭିରେ ଖେଳ ଦେଖେ ସେ ଖେଳ ଦେଖିବା ପାଇଁ ଭାରି ଭଲ ଲାଗେ ସେ ଖେଳରେ ମୁଁ କାହିଁକି ଆମର ପୁରପଲ୍ଲୀରେ ସମସ୍ତେ ସେ ଖେଳକୁ ପସନ୍ଦ କରନ୍ତି ଯେବେବି ଟିଭିରେ ମ୍ୟାଚ୍ ଦିଏ ଲୋକମାନେ ଟିଭି ପାଖରେ ବସନ୍ତି ଆଉ ଖେଳକୁ ଉପଭୋଗ କରନ୍ତି